ଖାଦ୍ୟ ସମ୍ବନ୍ଧୀୟ ପରମ୍ପରାର ଅନ୍ଧବିଶ୍ୱାସ କିଛି ରହିଛି ଯେପରିକି ପୂର୍ବ ଉତ୍ତର କରି ମୁଁହ କରି ଖାଆନ୍ତି ଦକ୍ଷିଣ ପଶ୍ଚିମ କରି ମୁହଁ କରି ଖାଆନ୍ତିନି ଏବଂ ମିଠା ସହିତ ଖଟା ଖାଆନ୍ତିନି ଖାଇବା ପରେ ହାତ ରଖନ୍ତିନି ଗୋଡ଼ ପାଖରେ ମୁଣ୍ଡରେ ହାତ ରଖନ୍ତିନି ଆଉ ପିତା ସହ ମିଠା ଖାଇବା କଥା ନୁହେଁ ଆଉ ଖାଇବା ସମୟରେ କଥାବାର୍ତ୍ତା କରନ୍ତିନି ଏହିପରି ସବୁ ରହିଛି ଅନ୍ଧବିଶ୍ୱାସ ଯେପରି ଖାଇବା ସମୟରେ କୁହନ୍ତି ଯେ ଡାହାଣ ପାଖେ ହାତ ରଖି ଖାଅ ଆଉ ହେଉଛି ଡାହାଣ ପଟେ ତରକାରୀ ରଖି ବି ଖାଅ ମୁଣ୍ଡ ପାଖେ ହାତ ରଖ ନାହିଁ ଏହିପରି ସବୁ ଅନ୍ଧବିଶ୍ୱାସ ଆମର ରହିଛି